ଆଜ୍ଞା ବଗିଚାନ ଆଜ୍ଞା ଯେନ୍ ଆମେ ଗଛ୍ ସବୁ ଲଗେଇଛୁଁ ଯେନ୍ ଯେନ୍ ପ୍ରକାର ଗଛ୍ ଲଗେଇଛୁଁ ଆଜ୍ଞା ସେ ଗଛ୍ମାନେ ଯେତେବେଲେ ଆଜ୍ଞା ଭଲ୍ ଭାବେ ବଢ଼ସି ଫୁଲ୍ ଫଲ୍ ଧର୍ସି ଆଜ୍ଞା ଗଛେ ଭଲ୍ ଭଲ୍ ଫୁଲ୍ ଫୁଟିକରି ଭଲ୍ ଭଲ୍ ଫଲ୍ ଫଲ୍ସି ଆଜ୍ଞା କେତ୍ନି କେତ୍ନି ମନ୍ ଉଷତ୍ ଲାଗ୍ସି ଆଜ୍ଞା ଆରୁ ଯେନ୍ ଗଛ୍ଲଗା ପରିଶ୍ରମ୍ଟା କରିଛୁଁ ଆମେ ତା'ର୍ ଫଲ୍ ପାଇଲୁ ବୋଲିକିରି ମନ୍ ଲାଗ୍ସି ଆର୍ ଆଜ୍ଞା ଯେତେବେଲେ ଫଲ୍ ମାନେ ଫଲ୍ସି ଆର୍ ଫୁଲ୍ ମାନେ ଫୁଟ୍ସି ଆଜ୍ଞା ବଗିଚା ନ ବଗିଚା ସୁନ୍ଦର୍ ଦିସ୍ଶି ଆର୍ ବଗିଚା ସୁନ୍ଦର୍ ଦିସ୍ଶି ଯେତେବେଲେ ଆଜ୍ଞା ବଗିଚା ସୁନ୍ଦର୍ ଦିଶୁଛେ ମନ୍ ବି ଆମର୍ ସୁନ୍ଦର୍ ଲାଗ୍ସି ଆରୁ ଖୁସି ଲାଗ୍ସି ଆଜ୍ଞା ତ ଆଜ୍ଞା ବଗିଚାକେ ଭଲ୍ ଭାବେ ଯତନ୍ କଲେ ଭଲ୍ ଫୁଲ୍ ଫୁଟ୍ସି ଭଲ ଫଲ୍ ଫଳ୍ସି ଆର୍ ସେ ପରିଶ୍ରମଟା ଆଜ୍ଞା ଆମେ ନିଜେ ଆମେ ପାଇପାରସୁଁ ତ ଆଜ୍ଞା ବଗିଚାନ ଆଜ୍ଞା ଆମେ କିଛି ନାଇ ଭାବିକିରି ଭଲ୍ ଫୁଲ୍ ଗଛ୍ ଭଲ୍ ଫଲ୍ ଗଛ୍ ସବୁପ୍ରକାରର୍ ଆଜ୍ଞା ଫୁଲ୍ ଗଛ୍ ଫଲ୍ ଗଛ୍ ଲଗାବାର୍ କଥା ଆର୍ ଇଟା ଭଲ୍ ଆଏ ବୋଲିକିରି ଆଜ୍ଞା ମୁଇଁ ଭାବୁଛେଁ ଆଜ୍ଞା